ହଁ ମୁଁ ନୋଭେଲ୍ ଗୋଟିଏ କିଣିବାକୁ ଯାଇଥିଲି ଏବଂ କିଣିକିରି ଆଣିଲି ଛଅ ମାଣ ଆଠ ଗୁଣ୍ଠ ତାହାକୁ ପଢ଼ିବାକୁ ବହୁତ ଭଲ ଲାଗିଲା ଏବଂ ଘରେ ମଧ୍ୟ ପଢ଼ୁଛି ସେଥିରେ ବହୁତ ଶିକ୍ଷଣିୟ ଜିନିଷ ଅଛି ଏବଂ ତାହାକୁ ଶିକ୍ଷା କଲେ ଅନ୍ୟମାନଙ୍କୁ ଆମେ ବୁଝେଇ ପାରିବା